ଆମ ଓଡ଼ିଶାରେ ଆଧୁନିକ କୃଷିକୁ ପ୍ରସନ୍ନ କରିବା ପାଇଁ ବହୁତ ଗୁଡ଼ିଏ କାର୍ଯ୍ୟକାରୀ କରିଛନ୍ତି ସରକାର ଉନ୍ନତମାନର ବିହନ ଉନ୍ନତମାନର ମଞ୍ଜି ଉନ୍ନତମାନର ସବୁ କୀଟନାଶକ ଔଷଧ ସବୁ ବହନ କରୁଛନ୍ତି ସରକାର ମାଟିକୁ ଉର୍ବରତା କରିବାପାଇଁ ଉନ୍ନତମାନର ସାର ଏସବୁ ଆସୁଛି ଆଉ ଉନ୍ନତମାନଙ୍କର ଜାତୀୟ ଉଦ୍ୟାନ କୃଷି ମିଶନ୍ ଏସବୁ ଇଏରୁ ଆମେ କିଛି ତାଙ୍କ ଦ୍ୱାରା ଉପକୃତ ହୋଇପାରୁଛୁ ଆଉ ଆମର ଯାହା ଅସୁବିଧା ହେଲା ଆମେ ତାଙ୍କୁ ଜଣାଉଛୁ ସେ ସରକାରଠୁ କିଛି ଇଏ କରି ଆମକୁ ସାହାଯ୍ୟ କରୁଛନ୍ତି